ଆପଣ ପରିବା ବାଲା କହୁଛନ୍ତି

ଯେଉଁ ବାଇଗଣ କେ ଜି ବି କେତେ ଅଛି ବାଇଗଣ ବାଇଗଣ ଅଛି ଆଜ୍ଞା ଆଜ୍ଞା ଯେଉଁ ଆଉ କିଛି ପରିବା ଅଛି ଆଉ କୋବି ରେଟ୍ କେତେ ଅଛି ଏବେ କୋବି ରେଟ୍ ଏବେ କେତେ ଅଛି ଆମର ତ ଏପଟରେ କୋବି ଦୁଇଟାକୁ ଦଶ ଟଙ୍କା ନାଇଁ ମ ଆହୁରି ରେଟ୍ ଟିକେ କମାଅ ପଚାଶ ଟଙ୍କା କ'ଣ ନାଇଁ ନାଇଁ ପଚାଶ ଟଙ୍କାରେ ତ ମୁଁ କୋଡ଼ିଏଟା କୋବି ଏକା ବେଳେକେ କିଣି ଦେବି ଆମର ଇୟାଡ଼େ ହଉ ହଉ ଛାଡ଼ ଆଉ କ'ଣ ପରିବା ଅଛି କୁହ ଆଉ ଗାଜର ରେଟ୍ କେତେ ଅଛି କେ ଜି ନାଇଁ ମ ଏତେ କ'ଣ ଗାଜର ହେବ ତିରିଶ ଟଙ୍କା ଏକାରେ କହୁଛନ୍ତି ଟିକେ କମାନ୍ତୁ ମଟର ଛୁଇଁ ରେଟ୍ କେତେ ଅଛି ଆଉ ଟମାଟର କେ ଜି କେତେ ଆଳୁ କେ ଜି

ତା'ହେଲେ ମୁଁ କାଲି ଆପଣଙ୍କଠୁଁ ଯାଇ କି ଆଣିବି ଆଉ ମୋତେ ଟିକେ ରେଟ୍ କମାଇ କି ଦେବେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ରଖୁଛି